ଆମେ ଗଛ ର ସ୍ଵାସ୍ଥ୍ୟ ପାଇଁ ଆମେ ପ୍ରଥମେ କୃଷକ ଏଗ୍ରିକଲଚର୍ ଡିପାଟମେଣ୍ଟ୍ ରୁ ଆମେ ପରାମର୍ଶ ନେଇଥାଉ କାହିଁକିନା ଆମେ ଅଧିକ ଗଛ ଫସଲ କରିବା ପାଇଁ ଆମେ ତାଙ୍କ ପାଖରୁ ଶିକ୍ଷା କିମ୍ବା ଟ୍ରେନିଙ୍ଗ୍ ଗ୍ରହଣ କରି ଆମେ ସେ ଗଛ କେମିତି ଭଲ ଭାବରେ ବଢ଼ାଇବା ସେ ଗଛ କେମିତି ଉତ୍ତମ ଗଛ ହେଇକି ଭଲ ଫସଲ ଆମକୁ ଉତ୍ପାଦନ କରି ପାରିବ ତାହାକୁ ଆମେ ଶିକ୍ଷା ନେଇଥାଉ କାହିଁକିନା ଆମେ ପରିବା ପତ୍ର କିମ୍ବା ଫସଲ ଚାଷ କରିବା ଦ୍ଵାରା ଆମର ଖର୍ଚ୍ଚ ବହୁତ କମ୍ ମାତ୍ରାରେ ହେଇଥାଏ ଗଛ ର ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଆମେ ସାଧାରଣତଃ ପ୍ରାକୃତିକ ଖତ ଯେଉଁ ଖତ ସାର ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ ଏସବୁ ବ୍ୟବହାର କରିବା ଫଳରେ ଗଛ ଷ୍ଟ୍ରଙ୍ଗ୍ ହେଇଗଲେ ତା'ପରେ ଆମେ ତାକୁ କୀଟନାଶକ ଔଷଧ ପକାଇ ସେ ଗଛ କୁ ଭଲ ଭାବରେ ଆମେ ସୁସ୍ଥ କରିପାରିବା ଗଛ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଆମେ ବିଭିନ୍ନ ପ୍ରକାର ପରାମର୍ଶ ନେଇଥାଉ ଯେ କେଉଁଭଳି କେଉଁ ଜାଗାରେ ସେ ସବୁ ଗଛ କେଉଁ ଗଛ ହବ ଏବଂ ହେଠି କେ ଫସଲଟା ଅଧିକମାତ୍ରାରେ ହବ ସେ ସବୁ କୁ ଆମେ ଭଲ ଭାବରେ ଶିଖିବା ତା'ପରେ ସେ ସବୁ କୁ ଆରମ୍ଭ କରିବା ଏବଂ କେଉଁ ସିଜିନ୍ ରେ କେଉଁ ଚାଷ କରିବା କେତେବେଳେ କେଉଁ ଫଳଟାର ଉତ୍ପାଦନ ଅଧିକମାତ୍ରାରେ ହବ ଆମେ ସେହି ଗଛ କୁ ପ୍ରଥମେ ଲଗାଇବା ସିଜିନ୍ ଅନୁସାରେ ଆମେ ଗଛ ଗୁଡ଼ିକ ର ଯତ୍ନ ନବା ଏବଂ ସେହି ଯେଉଁ ସିଜିନ୍ ରେ ଯେଉଁ ଫଳର ଉତ୍ପାଦନ ଆମେ ତାହାକୁ ଲଗାଇବା ଏସବୁ ଆମେ ଏଗ୍ରିକଲଚର୍ ଡିପାଣ୍ଟମେଣ୍ଟ୍ ମାନେ ଚାଷ କରିବା ପାଇଁ ଆମେ ଟ୍ରେନିଙ୍ଗ୍ ବା ଶିକ୍ଷା ଗ୍ରହଣ କରିଥାନ୍ତୁ ଏସବୁ କରିବା ଫଳରେ ଆମ ସ୍ଵାସ୍ଥ୍ୟ ଭଲ ଭାବରେ ପ୍ରଦାନ କରିଥାଏ